ଯାଜପୁର ଜିଲ୍ଲାର ମୁଖ୍ୟ ଜାତୀୟ ଭାଷାଗତ ଗୋଷ୍ଠୀ ଗୁଡ଼ିକ ଆମର ହିନ୍ଦୁ ମୁସଲମାନ ଏବଂ ବ୍ରାହ୍ମଣ ସମସ୍ତେ ଭାଇ ଚାରାର ଚଳନ୍ତି ବା ସହାବସ୍ଥାନ କରନ୍ତି କଥାବାର୍ତ୍ତା ମଧ୍ୟ କରନ୍ତି ଏବେ ଯାଜପୁରର ହିନ୍ଦୁମାନଙ୍କର ହିନ୍ଦୁମାନେ ସମସ୍ତେ ସମସ୍ତିଙ୍କର ଟିକିଏ ଅଲଗା ପ୍ରକାର ଥାଏ ଯେ ଆମେ ହିନ୍ଦୁ ଆମର ହେଉଛି ଠାକୁର ପୂଜା ପର୍ବପର୍ବାଣି ଭାଇଚାରା କି ହିନ୍ଦୁଙ୍କ ସହିତ ମିଳାମିଶା ଏଭଳି ଭାବରେ ଥାଏ ତା'ପରେ ଏଠିବି ଯାଜପୁରର ଜିଲ୍ଲାର ମୁସଲମାନମାନେ ବି ଅଛନ୍ତି ତାଙ୍କ ଭାଷା ଟିକିଏ ଅଲଗା ପ୍ରକାର ହିନ୍ଦୀ ଓଡ଼ିଆ ଭାଷା ମିଶା ତାଙ୍କର ମସଜିଦ ତାଙ୍କର ଆମ ପର୍ବପର୍ବାଣିର ସହଭାଗିତା ପ୍ରାୟ ହଣ୍ଡ୍ରେଡ୍ରୁ ଫର୍ଟି ପରସେଣ୍ଟ ଲୋକ ଆମ ସହିତ ମିଶାମିଶି କରନ୍ତି ଆମ ସହିତ ବି ହିନ୍ଦୁମାନଙ୍କ ସହିତ ମାନେ ଚାଲିଚଳନ ତାଙ୍କ ବ୍ୟବହାରର ସନ୍ତୁଷ୍ଟ ହୁଅନ୍ତି ଏବଂ ପର୍ବପର୍ବାଣିରେ ମଧ୍ୟ ସାମିଲ ହୁଅନ୍ତି ଆଉ ଷାଠିଏ ପରସେଣ୍ଟ ଲୋକ ତାଙ୍କର ମାନେ ଆମେ ହିନ୍ଦୁ ନା ସେମାନେ ହିନ୍ଦୁ ଆମେ ମୁସଲମାନ ଆମେ ତାଙ୍କ ପର୍ବପର୍ବାଣିରେ ରହିବୁନି କିନ୍ତୁ ଏମିତି ଯେଉଁ ସାଙ୍ଗସାଥିର ମ୍ୟାରେଜ ଫ୍ୟାରେଜ କି ବାହାଘର ହେଲେ ସେମାନେ ଭୋଜିଭାତ ଖାଆନ୍ତି କିନ୍ତୁ ଆମର ମାଂସଟା କାଟିଲେ ସେମାନେ ଖାଆନ୍ତିନି ସିଏ ଆମ ପର୍ବପର୍ବାଣିର ମୁସଲମାନମାନେ ମିଶନ୍ତି ଆମ ସହିତ ବି ମିଶନ୍ତି ଆମେ ଦେଖିଚୁ ସେମାନେ ଯଦି ଚିକେନ କି ମଟନ କି ମାଛ ହୋଇଥିବ ସେ ମାଛଟା ଖାଇବେ ଚିକେନ ଆଉ ଇଏ ଖାଇବେନି ତାଙ୍କର ହେଉଛି ଯଦି ସିଏ ହାଣିଥା'ନ୍ତି କି ନହେଲେ କଣ କରିଥା'ନ୍ତେ ତାହେଲେ ସିଏ ହେଉଛି ଖାଇଥା'ନ୍ତେ ତା'ପରେ ବ୍ରାହ୍ମଣ ବ୍ରାହ୍ମଣମାନେ ତ ସବୁବେଳେ ଟିକିଏ ଠାକୁରଙ୍କୁ ପୂଜା ଅର୍ଚ୍ଚନା କରନ୍ତି ଆମ ହିନ୍ଦୁସମାଜର ଠାକୁର ପ୍ରତ୍ୟେକ ସକାଳର ପୂଜା ସେମାନେ ହିଁ କରନ୍ତି ପ୍ରତ୍ୟେକ ଥର ଠାକୁରଙ୍କ ନାମ ନେଇଥାନ୍ତି ଏବଂ ଗୀତା ଭାଗବତ ଟୁଙ୍ଗୀରେ ଯାଇକି ଗୀତା ଇଏ କରନ୍ତି ଆମର ଯେକୌଣସି କାମ ହେଉ ବିବାହ ବ୍ରତ କିମ୍ବା ହେଉଛି ମୃତ୍ତିକ ଛୁତ୍ତିକ ଯାହା ବି ହେଲେ ସେମାନେ ଆସିକି ମାନେ କାମଟା କରିକି ଆମକୁ ଶୌଚ କରନ୍ତି ଆଉ ବ୍ରାହ୍ମଣମାନେ ବି ବହୁତ ଭଲ ଆଉ ସବୁବେଳେ ବି ଠାକୁରଙ୍କ ସେବା କରନ୍ତି ପୂଜା ଅର୍ଚ୍ଚନା କରନ୍ତି ବ୍ରାହ୍ମଣଙ୍କୁ ବି ଆମ ହିନ୍ଦୁସମାଜ ବହୁତ ମାନନ୍ତି ଯେ ବ୍ରାହ୍ମଣ ହେଉଛନ୍ତି ଭଗବାନ ଭଳିଆ ତେଣୁ ଆମେ ଯେଉଁଠି ବ୍ରାହ୍ମଣଙ୍କୁ ଦେଖୁ ସମ୍ମାନର ସହ ନାମସ୍କାର କରୁ ପାଦ ଛୁଇଁ ପ୍ରଣାମ କରୁ ଏଇ ହେଉଛି କଥା ଆଉ